ସାଧାରଣତଃ ଆମର ପ୍ରୋଫେସନ୍ ହେଉଛି କୃଷିିକାର୍ଯ୍ୟ ଏବଂ କୃଷିିକାର୍ଯ୍ୟ ମାଧ୍ୟମରେ ଆମେ ଖାଦ୍ୟ ପାଇଥାଉ ତ ସେ କୃଷିକୁ ଆମେ କେମିତି ଆଗରେ ଉନ୍ନତମାନର ବିହନ ମାଧ୍ୟମରେ ତା'ର ବା ବିଭିନ୍ନ ପ୍ରକାର କୌଶଳ ମାଧ୍ୟମରେ ଆମେ ତାହା ଅଧିକରେ ଅଧିକ ଅମଳ କରିପାରିବା ତାହା ପ୍ରତି ଧ୍ୟାନ ଦେବା ଆବ ତ ଆମେ ଆମେ ଗୁଡ଼େ କେମିକାଲ୍ ସାରର ୟୁଜ୍ ନ କରିକି ଆମେ ଜୈବିକ ସାରର ୟୁଜ୍ କରିବାର କଥା ଯେନ୍ଟାକି ତ ଇତ୍ୟାଦିର ୟୁଜ୍ କର୍ବାର୍ କଥା ଏବଂ ଜିଆର ପ୍ରୟୋଗ ମଧ୍ୟ କରବାର୍ କଥା ଏବଂ ଯେନ୍ତାକି ହାଇବ୍ରିଡ଼ ମଞ୍ଜିର ଆମେ ବିହନ ମଧ୍ୟ ବ୍ୟବହାର୍ କର୍ବାର୍ କଥା